ନିକଟରେ କୌଣ ଏପରି କୌଣସି ପାଠାଗାର ନାହିଁ ଯେଉଁଥିପାଇଁ ଲୋକମାନେ ଆମର ବହୁତ ଅସୁବିଧାରେ ପଡ଼ୁଛନ୍ତି ଏ କିନ୍ତୁ ନିକଟରେ ଏପରି କୌଣସି ପାଠାଗାର ରହିବା ନିହାତି ଦରକାର ଗାଁ ହଉ କିମ୍ବା ସହର ହଉ ଯେକୌଣସି ଜାଗାରେ ପାଠାଗାରର ଆବଶ୍ୟକ ବହୁତ ଅଛି ଯାହା ପାଠାଗାର ରହିଲେ ସୁବିଧା ସବୁ ପ୍ରକାର ଲୋକଙ୍କୁ ମିଳିପାରିବ ନା ମିଳିତ ପାରିବ ଲୋକ ମାନେ ଏସବୁ ବିଷୟରେ ବହୁତ କିଛି ଜାଣିପାରିବେ ଯାହା ଫଳ କି ଯାହା ଫଳରେ ନିଜ ସାଙ୍ଗ ନିଜ ପରିବାର ଲୋକ ନିଜ ବନ୍ଧୁ ସମସ୍ତଙ୍କୁ ଏ ସବୁ ବିଷୟରେ ସଚେତନ କରିପାରିବେ ଦେଶ ବିଷୟରେ ଜାଣିପାରିବେ ସବୁ ପ୍ରକାରର ସୁବିଧା ପାଇବେ ନିଜେ ବି ଶିକ୍ଷିତ ହେଇ ପାରିବେ ଏ ନିଜ ପରିବାରକୁ ଶିକ୍ଷିତ କରିପାରିବେ ସେ ପାଠ ସବୁ ଗାଁ ସବୁ ସହର ସବୁ ଆଡ଼େ ପାଠାଗାରର ବହୁତ ଆବଶ୍ୟକ ରହିଛି ପାଠାଗାର ଥିଲେ ହିଁ ଗୋଟେ ମଣିଷ ସବୁ ପ୍ରକାରର ସବୁ ପ୍ରକାରର ବିଷୟରେ ଜାଣିପାରିବ ବୁଝିପାରିବ ନିଜ ଫ୍ୟାମିଲି ଲୋକଙ୍କୁ ବି ବୁଝାଇପାରିବ ନିଜେ ଶିକ୍ଷିତ ହବ ନିଜେ ପରିବାରଙ୍କୁ ଶିକ୍ଷିତ କରିବ ସବୁ ବିଷୟରେ ଜାଣିପାରିବ ଅନେକ ଖବରକାଗଜ ବିଷୟ ଅନେକ ସବୁ ପ୍ରକାରର ଖବର କାଗଜ ବି ପଢ଼ି ପାରିବ ସବୁ ପ୍ରକାର ସୁବିଧା ବିଷୟରେ ବି ଜାଣିପାରିବ